କଳା ଓ ସଂସ୍କୃତି ହେଉଚି ଓଡ଼ିଶାର ସ୍ଥାଇଭଣ୍ଡାର ସେମାନଙ୍କର ଦ୍ରୁତ ହ୍ରାସ ଆମକୁ ପ୍ରତିବର୍ଷ ଗରିବ କରିଦେଉଛି ସାଧାରଣ ଜନତାଙ୍କ ମଧ୍ୟରେ ସାଂସ୍କୃତିକ ସକ୍ରିୟତା ଏବଂ ମିଳିତ ସୃଜନଶୀଳତା ଆମକୁ ଅଧିକ ଧନୀ କରିପାରେ ସଂସ୍କୃତି ହେଉଛି ଏକ ରାଜ୍ୟ କିମ୍ବା ଜାତିର ମୂଳ ଶକ୍ତି ଆମେ ଶାରୀରିକ ପୁଞ୍ଜି ଅର୍ଥ କିମ୍ବା ପ୍ରଯୁକ୍ତି ବିଦ୍ୟାରେ ଅଧିକ ବିନିଯୋଗ ଜାରିରଖିଛୁ ଏବଂ ଅର୍ଥନୀତି ବୃଦ୍ଧିପାଇଛି ଓଡ଼ିଶା ଏପରି ଏକ ସ୍ଥାନ ଯେଉଁଠାରେ ସମସ୍ତ ଧର୍ମ ସମ୍ମାନ ଏବଂ ପାରସ୍ପରିକ ସହନଶୀଳତା ପାଆନ୍ତି ହିନ୍ଦୁଧର୍ମ ଇସଲାମଧର୍ମ ଖ୍ରୀଷ୍ଟିଆନଧର୍ମ ବୌଦ୍ଧଧର୍ମ ଏବଂ ଜୈନଧର୍ମ ଭଳି ଓଡ଼ିଶାରେ ବିଭିନ୍ନ ଧର୍ମ ଅଛି ତେବେ ଓଡ଼ିଶାରେ ଅଧିକାଂଶ ହେଉଛି ହିନ୍ଦୁଧର୍ମ ଯଦିଓ ଅନ୍ୟ ସମସ୍ତ ଧର୍ମର ଅନୁଗାମୀ ଅଛନ୍ତି ଭାରତ ରାଜ୍ୟ ମଧ୍ୟରେ ଓଡ଼ିଶାରେ ବୋଧହୁଏ ହିନ୍ଦୁମାନଙ୍କର ସର୍ବାଧିକ ଏକାଗ୍ରତା ରହିଛି ଓଡ଼ିଶା ଧାର୍ମିକ ସହନଶୀଳତାର ଏକ ଦେଶ ଏବଂ ଏଠାରେ ବିଭିନ୍ନ ଧର୍ମ ଏବଂ ଧର୍ମର ଲୋକମାନେ ସମୃତ ଭାବରେ ବାସ କରନ୍ତି ପ୍ରାୟତଃ ଗୋଟିଏ ଗାଁ ଭିତରେ ରହି ସମସ୍ତ ପର୍ବକୁ ଏକାଠି ପାଳନ କରନ୍ତି ଓଡ଼ିଶାରେ ବାରମାସରେ ତେରଟି ପର୍ବ ପାଳନ କରାଯାଏ ଓଡ଼ିଶା ବିଷୟରେ ସବୁଠାରୁ ପ୍ରଶଂସନୀୟ ବିଷୟ ହେଉଛି ବିବିଧତା ଭିତରେ ଏକତା ଅଛି ବିଭିନ୍ନ ଧର୍ମ ଏବଂ ଜାତିର ଲୋକମାନେ ଏକାଠି ରୁହନ୍ତି ଏବଂ ସେମାନଙ୍କ ମଧ୍ୟରେ ଭାଇଚାରା ଅନୁଭବ ହୁଏ